ମୁଁ ଏବେ କିଛି ଦିନ ପୂର୍ବେ ଗୋଟିଏ ଫେସ୍ କ୍ରିମ୍ କିଣିଥିଲି ଯାହା ମୋ ମୁଁହରେ ଥିବା ବ୍ରଣ ଗୁଡ଼ିକ ଭଲ ହୋଇଥିଲା ଏବଂ ପୂରା ପରିସ୍କାର କରିଦେଇଥିଲା ଏବଂ ମୋତେ ବର୍ତ୍ତମାନ ଏହା ଲଗାଇବା ପାଇଁ ବହୁତ ଭଲ ଲାଗୁଛି